ଆଜ୍ଞା ନମସ୍କାର

ଡିଏପିଟା ଲଙ୍ଗ ଡିପ୍ଟି ସେଇଥିରେ ନାଇଟ୍ରୋଜେନ ଭାଗ କମ୍ ଥାଏ ଯଦି ଡିଏପିରେ ପଚିଶ ପରସେଣ୍ଟ ନାଇଟ୍ରୋଜେନ ଭାଗ ଥାଏ ଗୃମରରେ ସତୁରି ପରସେଣ୍ଟ ନାଇଟ୍ରୋଜେନ ଭାଗ ଥାଏ ତେଣୁ ଡିଏପିଟା ପକେଇଲେ କ'ଣ ହେବ ନା ଆପଣଙ୍କ ଲଙ୍ଗ ଡିପ୍ଟି ପର୍ଯ୍ଯନ୍ତ ଗଛଟାକୁ ଗ୍ରୋଥ କରିକି ରଖିବ କିନ୍ତୁ ଗୃମରରେ ଗଛଟାକୁ ହଟାତ ଆଣିବ ଏବଂ ହଟାତ ସାରଟା ଛାଡ଼ିଯିବ

ଡି ଏ ପି ଯାହା ଏନ ପି କେ ବି ସେଇଆ ଏମୁନିଆଟା ହଉଛି ଜିଙ୍କ ଏମୁନିଆଟା ହଉଛି ଜିଙ୍କ ତାହାର କାମ ହଉଛି ତିନିଫୁଟ୍ ପର୍ଯ୍ୟନ୍ତ ସିଏ ମାଟିର ଆଦ୍ରତାକୁ ବଢ଼ାଏ ତେଣୁ ମାଟି

ଇଏ ଯଦି କୁଡ଼ିଏ ପରସେଣ୍ଟ ଏ ଶହେ ପରସେଣ୍ଟ କାମ ହବା କଥା ଯଦି ହାଇଜିଙ୍କ ହେଇଯିବ ତାହାଲେ ଜିଙ୍କଟା ଖାଲି ସତୁରି ପରସେଣ୍ଟ କାମ ହବ ବାୟଯ୍ୟାମଟା ହଉଛି ସିଏ ବି ସେଇଆ ତାର ନିଜସ୍ବ କିଛି ନାହି ମାଟିର ଆଦ୍ରତା ଟାକୁ ବଢ଼େଇକି ଗଛକୁ ଯୋଗାଏ ସିଏ ମାନେ ଆମ ମାଟିରେ ଯେତିକି ରହୁଛି ଖାଦ୍ୟ ସେ ଖାଦ୍ୟଟା ଗଛକୁ ଯୋଗାଇ ଦିଏ ଏବଂ ଚେରଟାକୁ ଅଧିକା ଦୃଢ଼ କରେ

ନାଟିମଟା ଗଛର ଯେ ଛିଟା ଛିଟା ଗୋଟେ ଥାଏ ସେଇଟାକୁ ଆଣିବନି ମାଟି ମୋର ବହୁତ ପ୍ରକାର ଗୁଣ ଅଛି ଚେରଟାକୁ ସୁଦୃଢ଼ କରିବ ହଁ ନାଟିମର ପ୍ରଥମ ହଉଛି ନାଟିମରେ ଚେରଟା ପ୍ରବଳ ଦୃଢ଼ ହୁଏ ତେଣୁ ଚେରମାନେ ଗଛରେ ହବ ମାନେ ସେ ନିହାତି ଖାଦ୍ୟ ନବ ଭରପୁର ଖାଦ୍ୟ ନବ ଗଛ ସୁଦୃଢ଼ ହବ ତାପରେ କୌଣସି ଯଦି ପତ୍ର ଛିଟା ହେଇଥାଏ ନାଟିମ ମାରିନେ ସେଇଟା ପଳେଇ ଯାଏ ତେଣୁ ନାଟିମର ବହୁତ ପ୍ରକାର ଗୁଣ ଅଛି ନାଟିମ ଏକଚୁଲି ତାକୁ ମାରିବା କଥା ଗୁଟେ ଥର କେଉଁ ସମୟଟା ନା ଯେତେବେଳେ ଧାନ କେଣ୍ଡା ଅସିଥାଏ ଦେଲେ କ'ଣ ହବ ନା ନାଟିମ ମାରି ଦେଲା ଗୁଡ଼ା ପର୍ଯ୍ୟନ୍ତ ଧାନ କୌଣସି ଅଗାଡ଼ି ଆଉ ରହିବ ନାହିଁ

ଆଜ୍ଞା ଫେଣ୍ଟାଗ୍ରୋ ତଳ ଅଂଶର କିଛି ଉପକାରିତା ନାହିଁ କେବଳ ଉପର ଅଂଶର ଫେଣ୍ଟା ସୂର୍ଯ୍ୟ କିରଣରୁ ତାର ହଁ ଫେଣ୍ଟାଟା ସ୍ପ୍ରେ କରିଦେଲା ମାନେ ଗଛଟାକୁ ତା ପତ୍ର ଓସାର କରିଦିଏ ତେଣୁ ଫେଣ୍ଟାଗ୍ରେ ଗୁଟେ ଭଲ ଗୁଣ ବି ଅଛି ଗୁଟେ ଖରାପ ଗୁଣ ବି ଅଛି ତାର ଖରାପ ଗୁଣ ହଉଛି ଯଦି ମେଘ ହେଇଯାଏ ଫେଣ୍ଟାଗ୍ ମାରିବର ଦୁଇ ତିନି ଦିନ ପରେ ଯଦି ବର୍ଷା ଲାଗି ରୁହେ ତାହାଲେ ଗଛକୁ ନିହାତି ମଈସା ରୋଗ ଆସିବାର ଚାନସ ଥାଏ ଆଜ୍ଞା ଆଜ୍ଞା ରିଜେଣ୍ଟ ବିଷଟା ହଉଛି ହାଇ ବିଷ ସେଇଟା କିନ୍ତୁ ସେ ବିଷ ବି ମାନେ ଜାଗାରେ ମାରିବା ଆବଶ୍ୟକ ନାହିଁ ଯେକୌଣସି ବିଷ ଯଦି ଆପଣ ଜୈବିକରେ ତିଆରି କରିପାରିବେ ସେ ଭଲ ଜୈବିକରେ ତିଆରି କରିବାର ପଦ୍ଧତି ମୁଁ ଆପଣଙ୍କୁ କହୁଛି ଗୁଟେ ଶୁଣନ୍ତୁ ଜୈବିକରେ ତିଆରି କରି

ଆଜ୍ଞା ଆଜ୍ଞା ଆଜ୍ଞା